ଜୀବିକା ପାଇଁ ମୁଁ କୃଷିକାର୍ଯ୍ୟ ଆପଣାଇଛି କାହିଁକିନା ଆମର ଅନେକ ଜମି ପଡ଼ିଆ ପଡ଼ିଥିଲା ଏବଂ ଚାଷ ମଧ୍ୟ ହେଉନଥିଲା ତେଣୁ ମୁଁ ଚାଷକାର୍ଯ୍ୟ କରିବି ବୋଲି ଭାବିଲି ଏହାମଧ୍ୟ ସ୍ଵାଧୀନ କାର୍ଯ୍ୟ ଇଚ୍ଛା ଅନୁସାରେ କାମ କରିପାରିବି ମୋତେ କେହି କେହି କହିବାକୁ ନଥିବେ ତେଣୁ ମୁଁ ପନିପରିବା ଚାଷ କରିବାକୁ ଚାହିଁଲି ଏବଂ ସେଥିମଧ୍ୟରୁ କମ୍ ପରିଶ୍ରମରୁ ଅଧିକ ଲାଭବାନ ହେଲି ତେଣୁ ଏହାକୁ ମୁଁ କ୍ୟାରିୟାର୍ ଭାବରେ ଗଢ଼ିଲି